ସ୍ତ୍ରୀ ସବୁବେଳେ ପିଲା ସ୍ୱାମୀ ସ୍ତ୍ରୀ ସବୁବେଳେ ଯତ୍ନ ନିଅନ୍ତି ପିଲାଙ୍କର ଆଉ ସ୍ତ୍ରୀ ତାର ଭୂମିକା ହେଉଛି ରୋଷେଇ କରିବା ଆଉ ଘରୋଇ କାମ ସବୁ କରିବା ହେଉଛି ସ୍ତ୍ରୀର ଭୂମିକା ପୁରୁଷ ଯାହା ଜବ୍ କରିକି ସ୍ତ୍ରୀକୁ ଆଣିଦେବ ଆଉ ତା'ର ପିଲାମାନଙ୍କୁ ନେଇକି ସ୍କୁଲ ଛାଡ଼ିଦେବ ଆଉ ବିଭିନ୍ନ ପନିପରିବା ସ୍ତ୍ରୀକୁ ଆଣିଦେବ ତାଙ୍କେ ଦୁଇ ଜଣ ଦାୟିତ୍ୱ ନେଇଥାନ୍ତି ଏଇ ସବୁ ଜିନିଷର ସ୍ୱାମୀ ବହୁତ ପ୍ରକାର ଦାୟିତ୍ୱ ନେଇଥାଏ କାହିଁକିନା ପିଲାକୁ ସ୍କୁଲ ଛାଡ଼ିବାରୁ ଆରମ୍ଭ କରି ସିଏ ସବୁ ଦାୟିତ୍ୱ ଘରର ନେଇଥାଏ ପୁରୁଷ ସ୍ତ୍ରୀ ମଧ୍ୟ ଦାୟିତ୍ୱ ନେଇଥାଏ ପିଲାଝିଲାଙ୍କର ସିଏ ଉଠିବା ମାତ୍ରେ ପିଲାମାନଙ୍କୁ ଗାଧେଇ ଦିଅନ୍ତି ଏବଂ ସ୍କୁଲ ଯିବା ପାଇଁ ପ୍ରିପ୍ୟାରେସନ୍ କରନ୍ତି ଆଉ ଟିଫିନ୍ ବନାନ୍ତି କେଉଁ ପିଲାଙ୍କର କେଉଁ କେଉଁ ପ୍ରକାରର ଟିଫିନ୍ ପସନ୍ଦ ସେଇଆ ମଧ୍ୟ ସ୍ତ୍ରୀ କରିଥାଏ ପୁରୁଷ ପିଲାମାନଙ୍କୁ ଗାଡ଼ିରେ ବସାଇକି ନେଇ ତାଙ୍କୁ ଛାଡ଼ିଦିଅନ୍ତି ସ୍କୁଲରେ ସ୍କୁଲ ଛୁଟି ହେଲା ପରେ ଆଉ ଆଣି ଯାଆନ୍ତି ପୁରୁଷ ଆଉ ସବୁ ସମୟରେ ପଇସା ଅଭାବ ଥିଲେ ପିଲାମାନେ ସ୍କୁଲର ପଇସା ଅଭାବ ଥିଲେ ମଧ୍ୟ ପୁରୁଷ ହିଁ ତାହାର ଦାୟିତ୍ୱ ନେଇଥାଏ